ହଁ ଆଜ୍ଞା ହଁ କୁହନ୍ତୁ

ଆଜ୍ଞା ନା ନା ନା ମୁଁ ତ ଆପଣଙ୍କ କାମ କରୁଛି ଆଜ୍ଞା ମୁଁ ତ ଠିକ୍ ଟାଇମରେେ ଆସିକରି ଆପଣଙ୍କ କାମ କରୁଛି ସବୁ କରୁଛି ଆପଣ ହଁ ଆଜ୍ଞା ଆଜ୍ଞା ଆଜ୍ଞା

ଆଜ୍ଞା ତାହେଲେ ନା ନା ନା ମୁଁ ତ ସେଠି ଠିକ୍ ସେେ ଯାଉଛିି ଆପଣ ଯେମିତି କହୁଛନ୍ତି ସେମିତି କରୁଛି ଆଉ ତାପରେ ବି ଆପଣ ମନ ଦୁଃଖ କରୁଛନ୍ତି ଏମିତି ସେମିତି କହୁଛନ୍ତି ଆଉ ମୁଁ କେମିତି କ'ଣ କରିବି ତାହେଲେ ନାଇଁ ନାଇଁ ନାଇଁ ନାଇଁ ନାଇଁ ନାଇଁ ଆଜ୍ଞା ଏମିତି କରନ୍ତୁନି ମୁଁ ଆପଣ ଯେମିତି କହିବେ ସେମିତି କାମ କରିବି ଯେତେ ଟାଇମ୍ କହିବେ ସେମିତି କରିବି ଯୋଉଟା କହିବେ ସେଠି ମୁଁ କାମ କରିବି ସଫା ସୁତରାଠୁ ଧରିକି ସବ୍ଜି ଆଣିବା ଧରିକି କୋଉଟା ଗାଡ଼ି ଚଲେଇବାଠୁ ନେଇ ସଫା ସୁତୁରା କୋଉଟା କହିବେ ସେମିତି କରିବି ଆଜ୍ଞା ଏମିତି ଛଡ଼େଇଦେଲେ ମୁଁ କେମିତି ଚଳିବି ଆଁ ମୋ ପିଲା ଛୁଆ କେମିତି ଖାଇବେ କ'ଣ ଖାଇବେ ମୋ ଛୁଆ ପିଲା କେମିତି ପଢ଼େଇବି ଆଜ୍ଞା ନାଇଁ ନାଇଁ ନାଇଁ ନା ନା ଆଜ୍ଞା ଆପଣ ଯୋଉଟା କହିବେ ମୁଁ ସେମିତି କରିବି ଯୋଉଠିକି କହିବେ ସେଠିକି ଯିବି ନା ନା ନା ଆଜ୍ଞା ଆଉ ସେମିତି କିଛି ଭୁଲ ହେବନି ଏଥର ମାପ କରନ୍ତୁ ତାହେଲେ ତୁ ଆଉ ମୋବାଇଲ୍ରେ କାମ କରିବେ ଠିକ ଅଛି ଆଜ୍ଞା ଠିକ୍ ଅଛିି ଆଜ୍ଞା ହଉ ଆଜ୍ଞା ଧନ୍ୟବାଦ